ମୁଁ ମାର୍କେଟ୍ରୁ ଗୋଟେ ଡିଓଡ୍ରାଣ୍ଟ୍ ଆଣିଥିଲି ଏବଂ ସେହି ଡିଓଡ୍ରାଣ୍ଟ୍ର ଦାମ୍ ଥିଲା ପାଞ୍ଚଶହ ଟଙ୍କା ଏବଂ ସେହି ଡିଓଡ୍ରାଣ୍ଟ୍କୁ ମୁଁ ଯେତେବେଳେ ମୋ ବଡ଼ିରେ ବ୍ୟବହାର କଲି ମୋ ବଡ଼ି ସାରା ମୋତେ କୁଣ୍ଡିଆ ହେବା ପାଇଁ ଲାଗିଲା ଏବଂ ମୋ ବଡ଼ିରେ ଫୋକା ଫୋକା ହୋଇଗଲା ଆଉ ରେଡ଼୍ ରେଡ଼୍ ହେବା ପାଇଁ ଲାଗିଲା ସେ ଡିଓଡ୍ରାଣ୍ଟ୍ ମୋତେ ପଡ଼ିଲା ନାହିଁ ତେଣୁକରି ମୁଁ ସେ ଡିଓଡ୍ରାଣ୍ଟ୍ ଆଉ ଆଣିବି ନାହିଁ ଯେହେତୁ ପାଞ୍ଚଶହ ଟଙ୍କା ନେଇଥିଲା ଡିଓଡ୍ରାଣ୍ଟ୍ କିଛି କାମ କଲା ନାହିଁ ସେହି ଡିଓଡ୍ରାଣ୍ଟ୍ ବହୁତ ଖରାପ ଡିଓଡ୍ରାଣ୍ଟ୍ ଅଟେ ଏବଂ ସେଥି ନିମନ୍ତେ ମୋତେ ମେଡ଼ିକାଲ୍ ବା ଡାକ୍ତରଙ୍କ ପରାମର୍ଶ ନେବା ପାଇଁ ମଧ୍ୟ ପଡ଼ିଥିଲା